ଆମର୍ ଏରିଆର୍ ପିଲାମାନେ ଆଜିକାଲି ଗଣିତ୍ ଆଉ ସାଇନ୍ସରେ ବହୁତ୍ ହି ପାଠ ପଢ଼ା ଚାଲିଛେ ଆରୁ ଆମର୍ ଟାଇମ୍ରେ ତ ହେନ୍ତା ସାଇନ୍ସ କଲେଜ୍ ନାଇଁ ଥିଲା ସେଥିର୍ ଲାଗି ପାଠ୍ ସାଠ୍ କିଛି ହେଉ ନାଇଁ ଥାଇ ଆମେ ଆର୍ଟସ୍ କରି କରି ଆମର୍ ଦିନ୍ ଯାଇଛେ ଆଉ ଆଜି କାଲିର୍ ପିଲାମାନେ ସାଇନ୍ସ ମ୍ୟାଥ୍ ଆରୁ ଇଟା କରିକରି ଆଜି କାଲି ସାଇନ୍ସ କରୁଛନ୍ ସାଇନ୍ସ କଲାପରେ ନନ୍ ହେଲେ ଡ଼ାକ୍ତରୀ ଲାଇନ୍କେ ଯାଉଛନ୍ କେନ୍ ଇଞ୍ଜିନିୟରିଂ ଲାଇନ୍କେ ଯାଉଛନ୍ ସାଇନ୍ସ କରିକରି ଆଉ ଡେଭଲପ୍ଟା ଆଜିକାଲି ଟିକିଏ ଅଧିକା ଅଛେ ପାଠର୍ ସାଇନ୍ସ ପଢ଼ିକରି ପିଲାମାନେ ବଡ୍ ବଡ୍ ଚାକ୍ରି କରୁଛନ୍ କିଏ ବୈଜ୍ଞାନିକ୍ ହେଉଛେ ତ କିଏ ଡ଼କ୍ଟର୍ ହେଉଛେ ତ କିଏ ଇଞ୍ଜିନିୟରିଂ ବି କରୁଛନ୍ ଆରୁ ବାକି ଯାହା ରହେଲା ଆମେ ତ ହେତ୍କି ସୁବିଧା ନାଇଁ ଥାଇ ଆଜିର୍ ଲୋକ୍ ନେଇଁ କରି ପାରୁଥାଇ